ମିଳିମିଶି ବଗିଚା କରିବା ଦ୍ୱାରା ବହୁତ ଆନନ୍ଦ ମିଳେ ଯେହେତୁ ଏଇଥିପାଇଁ ଆନନ୍ଦ ମିଳେ ଯେଉଁଥିପାଇଁକି ଗଛ ଟିଏ ଲଗେଇଲେ ଆମକୁ ଅମ୍ଳଜାନ ଦିଏ କିମ୍ବା ବଗିଚା ତିଆରି ହେବାଦ୍ୱାରା ବହୁତ ଖୁସି ମିଳେ ଆଉ ମନେକର ମୁଁ ଯଦି ବି କିଛି ଜାଣିନି ବଗିଚା ବିଷୟରେ ତ ଆଉ ଜଣେ କିଏ ଯଦି ତା'ସହିତ ମୁଁ ମିଳିମିଶିକି ବାଗିଚା କଲି ତ ମୁଁ ତା'ଠାରୁ କିଛି ବି ଶିକ୍ଷା ଅର୍ଜନ କଲି ଗଛ ଲଗେଇବା ଦ୍ୱାରା କି ଯେକୌଣସି ଗଛ କେମିତି ଲଗାଯାଏ କ'ଣ କରାଯିବ ତାକୁ କ'ଣ କେମିତି ଯତ୍ନ ନିଆହୁଏ ସେ ବିଷୟରେ ମୁଁ ଜାଣିପାରିବି ଆଉ ସେ ବି ବା ମୋ ସେ ଯଦି ଜାଣିନଥିବ ତ ମୁଁ ବି ତାଙ୍କୁ କିଛି ଶିକ୍ଷାଦେବି ଯେଉଁଥିପାଇଁକି ମିଳିମିଶି ଲଗେଇବା ଦ୍ୱାରା ଉଭୟଙ୍କର ଉନ୍ନତି ହୋଇଥାଏ କି ଉଭୟ ଆମେ ଜାଣିପାରିଥାଉ ଯେ ଏ ଜିନିଷଟା ଏମିତି କଲେ ଠିକ୍ ହେବ କି ଏଇ ଗଛଟା କେମିତି କଲେ ସେ ବଞ୍ଚିକି ରହିବ